ହଁ ମୁଁ ରୋଷେଇ ବିପଯ୍ୟୟର ସମ୍ମୁଖୀନ ହୋଇଥିଲି ମୁଁ ଥରେ ପୁରୀ ଛାଣିଲା ସମୟରେ ମୋ ହାତରେ ତେଲ ପଡ଼ିଯାଇଥିଲା ଓ ତାହା ଫୋଟକା ହୋଇଯାଇଥିଲା ସେ ଫୋଟକାରାରୁ ଘା' ମଧ୍ୟ ହୋଇଯାଇଥିଲା ବହୁତ କଷ୍ଟ ହୋଇଥିଲା ବହୁତ ଯନ୍ତ୍ରଣା ସହିଲା ପରେ ସେଥିରେ ମୁଁ ଔଷଧ ଲଗାଇ ଦେଇଥିଲି ଓ କିଛି ଅଏଣ୍ଟମେଣ୍ଟ ମଧ୍ୟ ମାଆ ଲଗେଇ ଦେଇଥିଲେ କିନ୍ତୁ ସେଥିରୁ ମୋତେ କିଛି ନମିଳିବାରୁ ମତେ ତୁରନ୍ତ ପାଖ ଚିକିତ୍ସାଳୟକୁ ନେଇଯାଇଥିଲେ ମେଡ଼ିକାଲ୍ରେ ଡ଼କ୍ଟର୍ ମୋର ଫୋଟକା ଦେଖି ସେଥିରେ କିଛି ଅଏଣ୍ଟମେଣ୍ଟ ଲଗାଇ ଦେଇଥିଲେ ଓ ତାକୁ ଭଲ ଭାବରେ ବ୍ୟାଣ୍ଡେଜ୍ କରିଦେଇଥିଲେ ଘରକୁ ଆସିଲା ପରେ ଡ଼କ୍ଟର୍ କହିଥିଲେ ହାତରେ କୌଣସି କାମ ନକରିବା ପାଇଁ ଦୀର୍ଘ ପନ୍ଦର କୋଡ଼ିଏ ଦିନ ପରେ ମୋ ହାତ ଟିକେ ଭଲ ହୋଇଥିଲା ତେଣୁ ରୋଷେଇ କରିବା ସମୟରେ ବହୁତ ସାବଧାନ ରହିବା ଉଚିତ୍ ଯଦ୍ୱାରା ହାତ ମଧ୍ୟ ସୁରକ୍ଷିତ ରହିପାରିବ